ମୁଁ ଟିଫିନ୍ ଏଠି ଖାଇବି ଟିଫିନ୍ କେତେ ଲେଖାଏଁ ଜଳଖିଆ ବରା ସିଙ୍ଗଡ଼ା ହଁ ହଁ ଏତେ ରେଟ୍ ସେଠି ବାଙ୍ଗଲୋରରେ ବହୁତ ମିଳେ ବାଙ୍ଗଲୋରରେ ବହୁତ କମ୍ ପଇସାରେ ଆମେ ହୋଇଯାଏ ଆଉ ତୁମେ ବାଙ୍ଗଲୋର ପଳେଇଆସ ବେଙ୍ଗଲୋରରେ ଆମେ ରୁମ୍ ଦେବୁ ତୁମେ ଏମିତି ହୋଟେଲ୍ ଖୋଲିକି ତୁମେ ଏମିତି ଦୋକାନ କରିକି ତୁମେ ନିଜେ ଆଗକୁ ଚଳିପାରିବ ହୋଟେଲ୍ର ଆସିଲେ ତୁମେ ଆଉ କିଛି ମଧ୍ୟ ଯେକୌଣସି କାମ କରିବ ଯେକୌଣସି କାମ ମଧ୍ୟ ଅଛି ହୋଟେଲ୍ ଖୋଲିଲେ ହୋଟେଲ୍ ମଧ୍ୟ ଖୋଲିପାରିବେ ଆଉ କିଛି କାମ କରି ମଧ୍ୟ କାମ ବି କରିପାରିବେ

ଏଠି ଗାଁରେ ତ ହଉ ଆମେ ନିଜେ ଚଳେଇ ପାରୁନାହାନ୍ତି ନିଜେ ପୋଷି ହେଇପାରୁନାହାନ୍ତି ବାଙ୍ଗଲୋର ଆସିଲେ ତୁମେ କିଛି ବି ମଧ୍ୟ ହୋଟେଲ୍ ଖୋଲ ବା ଆଗକୁ ବଢ଼ିପାରିବ ବାଙ୍ଗଲୋରରେ ବହୁତ ସୁବିଧା ଅଛି ବାଙ୍ଗଲୋର ତୁମେ ଥରେ ଆସ ଯେ କିନ୍ତୁ ଏଇଠି ଯେ ତୁମେ ଆସ ତମେ ଯେକୌଣସି କାମ ମଧ୍ୟ କରିବ ସବୁକିଛି କାମ ସବୁକିଛି କାମ ଅଛି